ଭାରତର ଶିକ୍ଷା ବ୍ୟବସ୍ଥା ଏବେ ଅତି ଦୁର୍ବଳ ଏହା ସମ୍ମୁଖୀନ ହେଇଥିବା ସମ୍ମୁଖୀନ ହେବାର ମୁଖ୍ୟ କାରଣ ହେଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ସରକାରମାନେ କାରଣ ସିଏ ମାନେ ଶିକ୍ଷା ଦେବାରେ ବହୁତ ହେଳା କରୁଛନ୍ତି ଓ ଠିକ୍ ସମୟରେ ସିଏ ବିଦ୍ୟାଳୟକୁ ଆସୁନାହାନ୍ତି କାରଣ ସେମାନଙ୍କ ଦ୍ୱାରା ସରକାର ବିଭିନ୍ନ କାର୍ଯ୍ୟ କରାଉଥିବା ବେଳେ ସରକାର ଶିକ୍ଷା ବ୍ୟବସ୍ଥାକୁ ଅଛି ଅତି ଉଚ୍ଚରେ ରଖିବା ବଦଳରେ ଅତି ନିମ୍ନକୁ ରଖୁଛନ୍ତି ଓ ପିଲାମାନଙ୍କର ବୁଦ୍ଧିଶକ୍ତି କମିଯିିବା ହେଉଛି ଓ ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚ ରଖିବା ପାଇଁ ସରକାରମାନଙ୍କୁ ଶିକ୍ଷକମାନଙ୍କୁ ବିନା ଅଧିକ କାର୍ଯ୍ୟ ନକରାଇ ଅଳ୍ପ କାର୍ଯ୍ୟରେ ଶିକ୍ଷାପ୍ରାପ୍ତ କରିବାକୁ ଅନୁରୋଧ କରାଯାଉଛି କାରଣ ପିଲାମାନେ ପାଠ ନ ପଢ଼ିଲେ ଓ ସେମାନଙ୍କ ଜୀବନ ଅନ୍ଧାର ହେଇଯିବ ଓ ଜୀବନ ଅନ୍ଧାର ହେଲେ ସେମାନେ କିଛି କାର୍ଯ୍ୟ କରିପାରିବେ ନାହିଁ ଓ ସରକାର ଦ୍ୱାରା ଶିକ୍ଷକମାନଙ୍କୁ କୌଣସି କାର୍ଯ୍ୟ କରନ୍ତାନି ସେମାନେ ବିଦ୍ୟାଳୟକୁ ଡେରିରେ ଆସୁଛନ୍ତି ଓ ଅଧା ପାାଠ ପଢ଼ାଉଛନ୍ତି ଓ ଠିକ୍ସେ ଶିକ୍ଷାଦାନ କରୁନାହାନ୍ତି ଓ ସେହି ବିଳମ୍ବକୁ ଆଖିରେ ରଖି ସରକାରମାନେ ଏହି ନିଷ୍ପତ୍ତି ନେବା ଉଚିତ୍ ଓ ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଉଚିତ୍ ସେମାନେ ଠିକ୍ ସମୟରେ ପାଠପଢ଼ା ପଢ଼ାଉନାହାନ୍ତି ଓ ପାଠପଢ଼ାକୁ ଠିକ୍ସେ ସୁଚାରୁରୂପେ ପାଳନ କରୁନାହାନ୍ତି ପାଳନ କରିବା କାର୍ଯ୍ୟ ହେଉଚି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଓ ଛାତ୍ରମାନେ ଶିକ୍ଷା ଲାଭ କରିବେ ଏହା ହେଉଛି ଏହା ହେଉଛି ମୁଖ୍ୟତଃ ଏହା ହେଉଛି ମୁଖ୍ୟତଃ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ଏହା ବଦଳ ବଦଳରେ ଆମେ ଆଉ କିଛି କରିପାରିବା ନାହିଁ ଶିକ୍ଷକ ଶିକ୍ଷାଦାନ ନଦେଲେ ପିଲାମାନେ ଅତି ମୂର୍ଖ ମୂର୍ଖ ହୋଇଯିବେ ଏବଂ ମୂର୍ଖ ହେଇଗଲେ ଦେଶ ଅନ୍ଧାର ହେଇଯିବ ଓ ଲୋକମାନେ ଗାଁ ଛାଡ଼ି ଆଉ କୁଆଡ଼େ ଯିବେନି ଦେଶ ବିଦେଶ ଛଡ଼ା ଆଉ ଦେଶ ବିଦେଶକୁ ଯିବେନି ଗାଁରେ ବୁଲିବେ ଇତି